ପିଙ୍କି ପିଙ୍କି

ମୁଁ କହୁଥିଲି କଷ୍ଟମର ଟିକଟ କଟାହେବ ମୋର ହଁ ହଁ ଚାରି ଜଣକ ଟିକଟ କଟାହେଇଚି କେମିତି କ'ଣ ଅସୁବିଧାରେ ଯିବୁ ସେଇଟା ଟିକିଏ ଦେଖିବେ ଆଗ ସିଟ୍ ନା ପଛ ସିଟ୍ କରାହେଇଛି ହଁ

ଆମେ ଚାରି ଜଣ ଯିବୁ ସୁବିଧାରେ ଟିକିଏ ଟିକଟ୍ କରିଦେବ ହେଲା ବସ୍ ଟାଇମ୍ଟା କେତେ ନଅଟା ବେଳେ ହଉ ମୁଁ ଟିକିଏ ପାଞ୍ଚ ମିନିଟ୍ ଆଗରୁ ଯିବି ଆଉ ମା ଯିବି ନା ହଁ ହଁ

ହଁ ହଁ ଚାରଟାକୁ କେତେ ପଇସା ସବୁ ହଉ ହଉ ଟାଇମ୍ ହେଇଗଲା ରଖ ମୁଁ ଯାଉଛି